ମୁଁ ଅନ୍ଲାଇନ୍ ମାଧ୍ୟମରେ ନିଜର ଇମେଲ୍ ଆଇ ଡ଼ି ଖୋଲିଲି ଏବଂ ଏଥିରେ ମୁଁ ମୋର ପାନ୍ କାର୍ଡ଼୍ ଅପ୍ଡ଼େଟ୍ କରିବା ପାଇଁ ଚାହୁଁଛି ବା ପାନ୍ କାର୍ଡ଼ ତିଆରି କରିବା ପାଇଁ ଚାହୁଁଛି ସେହି ବିବରଣୀ ବିଷୟରେ ମୋତେ କୁହନ୍ତୁ ଏବଂ ମୁଁ ଜାଣିବାକୁ ଚାହୁଁଛି କି ମୋର ପାନ୍ କାର୍ଡ଼୍ଟି ମୁଁ କିପରି ଭାବରେ କରିପାରିବି ଆପଣ ମୋତେ ଏହି ବିଷୟରେ କିଛି ସୂଚନା ଦେଲେ ବହୁତ ଭଲ ହୁଅନ୍ତା ଏବଂ ମୁଁ ମୋ ପାନ୍ କାର୍ଡ଼୍ଟି ବନାଇପାରନ୍ତି ଆଉ ଆସନ୍ତା ସମୟରେ ଯେଉଁମାନେ ପାନ୍ କାର୍ଡ଼ କରିବା ପାଇଁ ଚାହିଁବେ ସେମାନଙ୍କୁ ମଧ୍ୟ ମୁଁ ଏହା ବତାଇପାରନ୍ତି କହିପାରନ୍ତି ପାନ୍ କାର୍ଡ଼୍ଟି ନିହାତି ରୂପେ ରହିବା ଆବଶ୍ୟକ ଯାହାକି ସରକାରୀ ଏକ ପ୍ରମାଣପତ୍ର ଏହି ପାନ୍ କାର୍ଡ଼୍ ମାଧ୍ୟମରେ ସରକାରଙ୍କ ପାଖକୁ ବିଭିନ୍ନପ୍ରକାରର ଆର୍ଥିକ ହିସାବ ଯାଇଥାଏ ଆଉ ପାନ୍ କାର୍ଡ଼୍ ଆଜିର ସମୟରେ ସବୁ ଜାଗାରେ ଆବଶ୍ୟକ ହୋଇପଡ଼ିଲାଣି ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜର ପାନ୍ କାର୍ଡ଼୍ କରିବା ଦରକାର ତେଣୁ ଆପଣ ମୋତେ ଏହି ପାନ୍ କାର୍ଡ଼୍ ତିଆରି କରିବା ପାଇଁ କେମିତି କେମିତି କରିବାକୁ ପଡ଼ିବ ତା' ବିଷୟରେ ଧାରଣା ଦେଲେ ବହୁତ ଭଲ ହୋଇଥାନ୍ତା ଏବଂ ମୁଁ ନିଜର ପାନ୍ କାର୍ଡ଼ଟି ତିଆରି କରିପାରିଥାନ୍ତି ଆଜ୍ଞା